ମୁଁ ମୋ ଜୀବନ କାଳାରେ ବହୁ ସ୍ପିଡ଼୍ ରନିଂ ଗେମ୍ ଖେଳିଆସିଛି ଏବଂ ଗେମ୍ରେ ମଧ୍ୟ ଚ୍ୟାଲେଞ୍ଜ କରିଛି ସମସ୍ତିଙ୍କୁ ସେଇ ଚ୍ୟାଲେଞ୍ଜରେ ମୁଁ ସବୁବେଳେ ସଦା ସର୍ବଦା ଜିତିଥାଏ କିନ୍ତୁ ଦିନେ ମୁଁ ହାରିଯାଇଥିଲି ସେଦିନ ମୋତେ ବହୁ କଷ୍ଟ ଅନୁଭବ ହୋଇଥିଲା ସ୍ପିଡ଼୍ ରନିଂ ଉପରେ ମୋର ପ୍ରାୟତଃ ଅନେକ ଧାରଣା ସ୍ପିଡ଼୍ ରନିଂ ମୁଁ ପ୍ରାୟତଃ ରାତି ମଧ୍ୟରେ ଖେଳିଥାଏ କାରଣ ଶୂନସାନ ରେ ଏହି ଗେମ୍ ନିଜର ମସ୍ତିଷ୍କ ଉପରେ ଫୋକସ୍ କରିଥାଏ ଏବଂ ଏହି ଗେମ୍କୁ ଖେଳିଲା ମଧ୍ୟରେ ନିଜକୁ ବହୁ ଉତ୍ସାହିତ କରିଥାଏ ଗେମ୍ରେ ଥିବା ପ୍ରତ୍ୟେକ ମୋମେଣ୍ଟକୁ ଏବଂ ପ୍ରତ୍ୟେକ ଅଂଶକୁ ମୁଁ ଭଲ ଭାବେ ପରଖିଥାଏ ଏହି ଗେମ୍ରେ ମୁଁ ସଦାସର୍ବଦା ମୁଁ ଭାବିଥାଏ ଯେ ମୁଁ ଏ ମ୍ୟାଚ୍ଟି ଜିତିପାରିବି ମୁଁ ଏ ଗେମ୍କୁ ଜିତିପାରିବି ମୁଁ ଭାବନାରେ ସବୁବେଳେ ସବୁବେଳେ ଜିତିଥାଏ ସବୁବେଳେ ଏପରିକି ମୁଁ କୌଣସି ଗେମ୍ ବି ହାରିନାହିଁ ସଦା ସର୍ବଦା ଗେମ୍କୁ ମୁଁ ଜିତି ଅଛି